ଆଉ ସବୁ କ'ଣ ଖବର ସବୁ

ଉପାସ ପାଳିବା ପାଇଁ କ'ଣ ଏହିଠି କ'ଣ ଆଉ ରୋଷେଇ ବୋଷେଇ କରିବା ମାନେ ପ୍ରୋଗ୍ରାମ ଅଛି ନା କେଉଁ କ'ଣ ସିଷ୍ଟମ ତାହେଲେ ମୁଁ ବି ତୋ ସାଙ୍ଗରେ ଉପାସ ରହିଯିବି ଆଉ ଦୁଇ ଜଣ ଜାକ ଦୀପ ଜାଳିବା ନା ସାଙ୍ଗଟା ରହୁଛି ଉପାସ ମାନେ ମୁଁ ବି ତା ସାଙ୍ଗରେ ରହିବା ପାଇଁ ପଡ଼ିବ ଆଉ ସାଙ୍ଗ ହୋଇକି ରହିଯିବା

ଏ ବାହାଘର ହଉ ଯାହା ବି ହଉ ଉପାସ ରହିବାକୁ ପଡ଼ିବ ଆଉ ସାଙ୍ଗ ହୋଇକି ବୁଲା ବୁଲି କରିବା ଦୀପ ଜାଳିବା ଅଉ ଦୁଇ ଜଣ ଜାକ ପୁରା ମାନସିକ କରିବା ଯେମତି ମାନେ ସବୁବେଳେ ଖୁସିରେ ରହିବା ପାଇଁ ବାହାଘର କଥା ତ ଅଛି ଆଉ ହଉ ଠିକ୍ ଆଛି କପିଳାସ ଯିବା କପିଳାସ ବହୁତ ଦିନ ହେଲା ମୋର ବି ଇଚ୍ଛା ଥିଲା ଯିବା ପାଇଁ ଯାଇନେ ଏହି ବର୍ଷ କପିଳାସ ଯିବା ନହେଲେ ଆଉ ନା ମ ମୁଁ ତ ଆର ବର୍ଷ ଜାଗର ରଖିଥିଲି ଆଉ ଉଜାଗର କରୁଛି ଯେ ଉପାସ କରିବି

ଏମିତି ଆଡ଼ଜଷ୍ଟ କରିବା ଆଉ କ'ଣ କରିବା ମୁଁ ପା ସେହି ମୁଁ ସେହି ପରୀକ୍ଷାରେ ଭଲ ରେଜଲ୍ଟ ଅସିବ ଭଲ ମାର୍କ ମାନେ ରହିବା ପାଇଁ ମୁଁ ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରୁଛି ପ୍ରଭୁ ମୋର କେମିତି ଅଧିକ ମାର୍କ ଅସୁ ହଉ ହଁ ନାଇଁ କିଛି ନାଇଁ ବାଇକ୍ ବାଇକ୍ ରେ ପଳାଇବା

ନା କିଛି ନାଇଁ ଖାଇବା ପଣା ଫଣା କରିକି ନେବା ଆମର କାମ ସରିଲା ପରେ ଠାକୁର ଦର୍ଶନ କରି ବାରଟା ଗୋଟେ ଦୁଇଟା ହେଉ ଆମେ ପଣା ପାଖରେ ରଖିବା କାମ ସାରିଲା ପରେ ହେଉଛି ପଣା ପିଇକି ଆସିବା ଆଉ କ'ଣ ଆମକୁ ଚାଲିଆକୁ ଦୂର ବାଟ ପଡ଼ିବ ଯେ ମାନେ ବେହୋସ ହୋଇଯିବା ଯିବା ଆଉ ବହୁତ ଇଚ୍ଛା ଆଛି ବହୁତ ଇଚ୍ଛା ଅଛି ଆମେ ଯିବା ଆଉ ଠାକୁରଙ୍କ ଦର୍ଶନ କରିବା ଯେମିତି ଆମର ମାର୍କ ଭଲ ଆସୁ ପରୀକ୍ଷା ରେଜଲ୍ଟ ଯେମିତି ଭଲ ହେବ ଏଇଆ ଆଉ ଏ ଆମର ଇଚ୍ଛା ପୂରଣ ହେବ ସବୁ ଶୁଣିବେ ଆମ କଥା ହଁ ସେ ନିଶ୍ଚୟ ଶୁଣିବେ ମ ଆଉ କେତେ ଦିନ ଏଇଆ କରିବା ଆଉ ମୁଁ ତ ଚାହୁଁଛି ସେଇଆ ଆଉ ମୋର ମାନେ ମୋର ବି ଇଚ୍ଛା ଟା ପୂରଣ ହୋଇଗଲେ ମୁଁ ବି ସେଇଆ କରିବି ନା ନା ମୋର ବହୁତ ଇଚ୍ଛା ଅଛି କପିଳାସ ଯିବା ପାଇଁ କପିଳାସ ସେହିଠି ଗଲେ ସେହିଠି ବୁଲା ବୁଲି କରିବା ଠାକୁରଙ୍କୁ ଦର୍ଶନ କରିବା ସେ ଜାଗା ବି ଭଲ ଲାଗୁଛି ତାପରେ ଯଦି ଇଚ୍ଛା ହେଲା ସେହି ଠାକୁର ତ କ'ଣ ଆର ବର୍ଷ ପଛେ ଲିଂଗରାଜ୍ ଯିବା ଆଉ କ'ଣ ସବୁଠି ସମାନ ନୁହଁ ସବୁଠି ଲେଟ୍ ହେଉଛି ଆମର ଏହିଠି ବୁଲା ବୁଲି କରିକି ଆସିଲା ବେଳକୁ ପୂଜା ପୂଜି ସରିଥିବ ଲେଟ୍ ହଉ ପଛେ ଚଳିବ ହଉ ହଉ ଠିକ୍ ଅଛି